ମୋର କୌଣସି ରହସ୍ୟ କିଛି ନାହିଁ ମୋର ପରିବାରକୁ ଏହି ରହସ୍ୟ ଭିତରେ ଆଗକୁ ନେବାକୁ ମୋର କୌଣସି କିଛି ଅଧିକା ଭଲ ନୁହେଁ କାରଣ ଏହା ଦ୍ଵାରା ନିଜର ମାନବିକତା ଯେଉଁ ରହିଛି ମାନେ ତଳିତଳାନ୍ତ ହୁଏ ବା ମଣିଷରେ କଳୁଷ ଜାତ ହୁଏ କଳୁଷ ଦ୍ୱାରା ମଣିଷ ଦୃଷ୍ଟାନ୍ତର ଅନ୍ୟମନସ୍କ ହୁଏ କିନ୍ତୁ ଏ ଜିନିଷ ରଖିବା ରହସ୍ୟକୁ ରଖିବା ପାଇଁ ମୁଁ କେବେ ଆଗକୁ ବଢ଼ିବା ପାଇଁ ଚାହେଁନି